ହଁ ମୁଁ ଭିଡ଼ିଓ ଗେମ୍ ବହୁ ସମୟରେ ଖେଳେ ଯଥା ପବଜି ଖେଳଟା ମୋତେ ଭଲ ଲାଗେ ଏଇଥିପାଇଁ ଏଇ ଖେଳଟି ଖେଳିଲେ ଆମର ମାନସିକ ସ୍ତରରେ କିଛି ଉନ୍ନତିକର ହୁଏ ଏବଂ ଆମ ଭିତରେ ମନ ପ୍ରଫୁଲ୍ଲିତ ହୁଏ ଏବଂ ଦେଶର ବିଭିନ୍ନ ଲୋକଙ୍କ ସହିତ ସେଇ ଖେଳ ମାଧ୍ୟମରେ ଆମର ସମ୍ପର୍କ ବୃଦ୍ଧି ହୁଏ ଆଉ ଏଇ ଭିଡ଼ିଓ ଗେମ୍ ଖେଳିଲା ଭିତରେ ଆମର ବହୁତ ସମୟରେ ସମୟଟି ମଧ୍ୟ କଟିଯାଏ ଆଉ ସେ ସମୟଟି ମଧ୍ୟ ଜଣାପଡ଼େ ନାହିଁ ଯେ ଏଇ ପବଜି ଖେଳ ଖେଳିଲାବେଳେ ବହୁ ସମୟରେ ଅନ୍ୟ ଲୋକମାନେ ମଧ୍ୟ ଆମକୁ ଡ଼ିଷଟର୍ଵ କରିଥାଆନ୍ତି ଯେ କାହିଁକି ପବଜି ଖେଳ ଖେଳୁ କିନ୍ତୁ ତଥାପି ଏଇ ପବଜି ଖେଳଟି ମୋତେ ଭଲ ଲାଗେ କାରଣ ସମ୍ପର୍କ ଲୋକମାନଙ୍କ ସହିତ ବୃଦ୍ଧି ହୁଏ ଆଉ ଏଇ ପବଜି ଖେଳଟି ଆମକୁ ମଧ୍ୟ ଆନନ୍ଦ ଦିଏ